ମୁଁ ବାଇକ୍ରେ ଚିତ୍ରକୋଣ୍ଡା ବୁଲିଛି ଚିତ୍ରକୋଣ୍ଡା ଡ୍ୟାମରେ ଯାଇଥିଲି ସେଇଠି ମିଶା ବଢ଼ିଆ ଭଲ ଜାଗା ଭୁବନେଶ୍ଵର ଯାଇଥିଲି ବସ୍ ଷ୍ଟାଣ୍ଡରେ ଯାଇଥିଲି କଟକରେ ମିିଶା ବୁଲେଇ କରି ଆସିଛି ରାୟପୁର ମିିଶା ବୁଲିଛି କେଦାରନାଥ ମୋର ଇଚ୍ଛା ଅଛି କେଦାରନାଥ ଯିବାକୁ ଆମର ଏଇଠି ଅଛି ଦେଓମାଳି ଯେଉଁଟା ଘାଟି ଉପରେ ସେ ସେଇଠି ଯିବି ଯିବି କରି ଯାଇପାରୁ ନାହିଁ ସେଇଠି ମିଶା ଯିବି ବୁଲିବା ପାଇଁ ଲକ୍ଷ୍ନୈ ଆମର୍ ଲକ୍ଷ୍ନୈ ଭାରତ ଭିତରେ ଅଛି ଯେଉଁ ଲକ୍ଷ୍ନୈ ସେଇଠି ଯିବା ଇଚ୍ଛା ଅଛି ଲକ୍ଷ୍ନୈ ମିଶା ବୁଲିିକରି ଆସିବି ବୁଲିବା ଭିତେ କୋରାପୁଟ ଯାଇଥିଲି ମର୍କଡ଼ ସୁନାବାରା ଚିତ୍ରକୋଣ୍ଡା ଭୁବନେଶ୍ୱର କଟକ ଏସବୁ ଜାଗାରେ ମୋର୍ ବୁଲିବା ସରିଛି ଏବେ ଲକ୍ଷ୍ନୈ କେଦାରନାଥ ଏଇଠି ଯିବାର ଅଛି ଏବେ